ହ୍ୟାଲୋ ଡ୍ରାଇଭର ମିଇଟା ବରଗଡ଼ କେ ଲାଗିଛେ କାଁ ମୁଇଁ ଅଟମଲାରୁ କହୁଥିନି ଲେଜ ଆସ ଆପଣ ନେଇ ଆସୁନ ଆପଣ ବହୁତ ଲେଟ କରିଦେଲେ ତୁମେ ଅଲଗା ଗାଡ଼ିଟି ଅଲଗା ଗାଡ଼ିଟି ଠିକ୍ କରିଛୁଁ ଆମେ ଯାଉଛୁ ମଇ ମାଆରଦେ ବହୁତ ଖରାପ ଅଛେ ତ ସେଥିର୍ ଲାଗି ଆପଣ ନେଇ ଆସୁନ ଆମେ ଅଲଗା ଗାଡ଼ିରେ ନଉଛୁଁ ଯାହାକି ଏତେ ବହୁତ ସର୍ଦୀ ହେଇଛେ କିଡ଼ନୀ ଲିଭର୍ ବଛବାର୍ ଉପରେ ବି ନାହିଁନ କିଡ଼ନୀ ଲିଭର୍ ଖରାପ ଅଛି ତ ଆପଣ ନେଇ ଆସୁନ୍ ଖରାପ ନେଇ ଭାବବେକି ମୋତେ ନେଟାକେ କରି ପଳାଇ ଗଲେ ବୋଲି ପ୍ଲିଜ ଖରାପ୍ ନି ଭାବ୍ ବେ ମୁଇଁ ଅଲଗା ଗାଡ଼ିରେ ଠିକ୍ କଲି ଯେହେତୁ ମୋ ମାଆକେ ବଞ୍ଚାବାର୍ ଥିଲା ତ ମୁଁ ଚାବାର ଅଛି ମୋ ମାଆର୍ ବିନା ରହିବିନି ପାରେ ତ ଆପଣ ପ୍ଲିଜ ଦୟାକରି କ୍ଷମା କରିଦେବେ କି ଯଦି ଆପଣ ଖରାପ ଭାବୁଛନ୍ କି ବିିଲମ୍ବ କରିଦେଲେ ଆପଣ କେନ୍ତା ମୁଁ ବୁଝିନି ପାର୍ବାର୍ କେ ଆପଣ କେନ୍ତା ବିଲମ୍ବ କଲେ ଆପଣଙ୍କ କିଛି ଅସୁବିଧା ହେଇଛି କି ଯେତେ ବିଳମ୍ବ କଲେ ଆପଣ ବି ବିଲମ୍ବନି କର୍ବାର୍ କଥା ଯାହାକି ମୋର ମାଆ ବହୁତ ଖରାପ ହେଇଯାଇତିିତେ ଆଉ ଆଜି ଖରାପ ହେଇଯାଇତିିତେ ଆଉ ମୁଇଁ ଆଦି ଭଲ ଗାଡ଼ି ବି ନି ପାଇଁ ଯେନ୍ଟାକି ଅଟୋ ବହୁତ ଛୋଡ଼ ଗାଡ଼ିରେ ଯାଉଛୁଁ ଆମେ ଯେନ୍ଟାକି ମୋର ମାଆକେ ବହୁତ ଅସୁବିଧା ହେଉଛି ଆପଣଙ୍କୁ କହିଦିନି ଆପଣ ଜଲ୍ଦି ନେଇ ଆସିଲେ ନେଇ ଆସିଲେ